ଆମ ରାଜ୍ୟ ଓଡ଼ିଶା ଏବଂ ଓଡ଼ିଆ ହେଉଛି ଏହାର ଭାଷା ତ ଏହି ଓଡ଼ିଶା ରାଜ୍ୟରେ ବିଭିନ୍ନ ଧର୍ମାବଲମ୍ବୀ ତଥା ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରିଥାନ୍ତି ତତ୍ ସଙ୍ଗେ ସଙ୍ଗେ ସାଂସ୍କୃତିକ ଐତିହ୍ୟ ସବୁ ରହିଛି ଯେଉଁଟାକି ପର୍ବପର୍ବାଣି ରହିଛି ନୂଆଖାଇ ରଥଯାତ୍ରା ବାହୁଡ଼ା ଯାତ୍ରା ଏବଂ ଅନ୍ୟାନ୍ୟ କିଛି ପର୍ବ ଗୁଡ଼ିକ ମଧ୍ୟରେ ରହିଛି ତ ସେଥିପ୍ରତି ବାହାର ଦେଶରୁ ଆସୁଥିବା ଲୋକମାନେ ଓଡ଼ିଆର ଚାହିଦା ନଥାଏ ବା ଓଡ଼ିଆ ଭାଷାରେ ତାଙ୍କର କିଛି ଜ୍ଞାନ ନଥାଏ ଏଣୁ ଓଡ଼ିଆକୁ ମୁଖ୍ୟତଃ ଭାବରେ ସେମାନେ ଧ୍ୟାନ ଦେଉନଥିବା ହେତୁ ତାଙ୍କର ଓଡ଼ିଆ ଭାଷା ପ୍ରତି ଜ୍ଞାନ ନଥାଏ